ଆମ ଅଞ୍ଚଳରେ ସବୁଠାରୁ ଭଲ ଫସଲ ହେଉଛି ଧାନ ବିରି ମୁଗ ଯାହାକି କୃଷକମାନଙ୍କୁ ଅଧିକ ଲାଭ ଦେଇଥାଏ ଏବେ ସରକାରଙ୍କ ଦ୍ୱାରା ଧାନ ଚାଷରେ ମଧ୍ୟ ବିଭିନ୍ନ ପ୍ରକାରର ଲାଭ କୃଷକମାନଙ୍କୁ ମିଳିଲାଣି ମିଳିଲାଣି ଧାନ ଫସଲରେ ଲୋକ ଗୋଟେ ଚାଷୀ ବି ଧାନ ବିକ୍ରି କରିକି ଦୁଇ କୁଇଣ୍ଟାଲ୍ ପିଛା ଦୁଇ ହଜାର ଟଙ୍କା ଲାଭ ଉଠେଇଲେଣି ଏବଂ ବିରିରେ କୁଇଣ୍ଟାଲ୍ ପିଛା ତିନି ହଜାର ଟଙ୍କା ମୁଗରେ ଚାରି ହଜାର ଟଙ୍କା କୁଇଣ୍ଟାଲ୍ ପିଛା ଚାରି ହଜାର ଟଙ୍କା କୃଷକମାନଙ୍କୁ ଲାଭ ମିଳିଥାଏ ଯାହାକି ସରକାରଙ୍କ ଦ୍ୱାରା ଏବେ ଚାଷୀମାନେ ବହୁତ ଉପକୃତ ହେଉଛନ୍ତି